ହ୍ୟାଲୋ ସାର୍ ଆପଣ ସିଗ୍ନେଚର ରେଷ୍ଟୁରାଣ୍ଟରୁ କହୁଛନ୍ତି ନା

ଆଜ୍ଞା ମୋ' ନାଁ ସୁରେନ୍ଦ୍ର କୁମାର ଦେଖନ୍ତୁ ମୁଁ ଲଞ୍ଚ ଟାଇମ୍ ପାଇଁ ଗୋଟିଏ ବିରିୟାନୀ ଚିକେନ୍ ବିରିୟାନୀ ଅର୍ଡ଼ର କରିଥିଲି ଆଜ୍ଞା ଆଜ୍ଞା ହଁ ମୁଁ ଏବେ ଚାହୁଁଛି ସେଥିରେ କିଛି କୋଲ୍ଡ ଡ୍ରିଂକ୍ସ ଆଡ୍ କରିବା ପାଇଁ ମୁଁ ଭୁଲିଯାଇଥିଲି

କ'ଣ କ'ଣ ହେବ କୋଲ୍ଡ ଡ୍ରିଂକ୍ସ ଥମ୍ସ ଅପ୍ କୋକାକୋଲା ଆଜ୍ଞା ଥମ୍ସ ଅପ୍ ମୋର ଗୋଟିଏ ଲିଟରିକିଆଟିଏ ଗୋଟିଏ ଆଡ୍ କରିଦେବେ ଏ ଆଡ୍ରେସ୍ରେ ଆଜ୍ଞା ଏବଂ ଆଶା କରୁଛି ଲଞ୍ଚ ଟାଇମ୍ ଭିତରେ ଆପଣ ଟିକିଏ ଡେଲିଭରି କରିଦେବେ ରହୁଛି ସାର୍ ଥ୍ୟାଙ୍କ ୟୁ